ହଁ ଆମର ଗାଈଗୋରୁ ଅଛନ୍ତି ତାଙ୍କ ରହିବା ପାଇଁ ଆମେ ଏକ ଛୋଟ ଗୁହାଳ ମଧ୍ୟ କରିଛୁ ପ୍ରତିଦିନ ସକାଳୁ ଆମେ ସେ ଗୁହାଳକୁ ସଫା କରୁ ଏବଂ ଗୋରୁଗାଈମାନଙ୍କୁ ଗାଧୋଇ ଦେଉ ତାଙ୍କୁ ଆମେ ବାହାରକୁ ଆଣି ବାନ୍ଧି ଦେଉ ତାଙ୍କ ଆଗରେ ନଡ଼ା କୁଟା ମଧ୍ୟ ପକାଉ ସକାଳେ ତାଙ୍କୁ ଆମେ କୁଣ୍ଡା ଚୋକଡ଼ ତୋରାଣି ମଧ୍ୟ ପିଇବା ପାଇଁ ଦେଉ ଖରାବେଳେ ଆମେ ତାଙ୍କୁ ଘାସ ପକାଉ ଏବଂ ତୋରାଣି ମଧ୍ୟ ପିଇବାକୁ ଦେଉ ଖରାଦିନେ ହେଲେ ସେମାନଙ୍କୁ ଭ୍ୟାକ୍ସିନ ମଧ୍ୟ ଦିଆଯାଏ ଋତୁ ପୂର୍ବରୁ ବିଭିନ୍ନ ପ୍ରକାର ରୋଗ ଆସିଥିବାରୁ ତାଙ୍କୁ ଭ୍ୟାକ୍ସିନ ଦିଆଯାଏ ଏବଂ ଶୀତଦିନେ ତାଙ୍କ କତିରେ ସନ୍ଧ୍ୟାବେଳେ ଆମେ ଝୁଣା କୁଟା ଏବଂ ଧୂଆଁ ଦେଇଥାଉ ଯାହାଫଳରେ ତାଙ୍କ କତିରେ ମଶାମାଛି ମଧ୍ୟ ଲାଗିବେ ନାହିଁ ଏବଂ ପ୍ରତିଦିନ ରାତ୍ରିରେ ଶୋଇଲା ପୂର୍ବରୁ ଆମେ ତାଙ୍କ ଆଗରେ ଘାସ ଏବଂ ନଡ଼ା ପକାଇଥାଉ